ପରିବାରରେ ସ୍ତ୍ରୀର ଭୂମିକା ହେଉଛେ ସେ ଘର୍ ସମ୍ଭଲବା ଘରେ କାଣା ଅଛି ନାଇଁନ ସେ ସବୁ ଜିନଷ୍ ଦେଖିବା ଆ ପୁରୁଷଟା ହଉଛେ ସେ ବାହାର୍କେ ଯାଇକିନା କାମ କରିକିନା ଆସିକିରି ଘରେ ସବୁ ପଇସା ସିଏ ଦେବା ଆଉ ସେ ସ୍ତ୍ରୀଟା କର୍ବାକି ସେ ଛୁଆପୁତା ସକଲିବା ତାଙ୍କର୍ ଶାଶ୍ ଶଶୁର୍ ଯତ୍ନ ନେବା ସମସ୍ତଙ୍କର ଖାନା ବନେଇ କରି ଦେବା ତା'ର୍ କର୍ତ୍ତବ୍ୟ ସେଇଟା ଆର୍ ପୁରୁଷ ସିଏ ଯେନ୍ ନହେଲେ ଗୁଟେ ଜାଗାରେ କାମ କରିକିନା ତା'ର୍ ଘର୍କେ ଦୁଇ ପଇସା କମେଇକିରି ଦେବା ଦେଇ ଇହାଦେ ବି ଏନ୍ତା ଅଛନ୍ ଯେ ମାନେ ଏନ୍ତା ଚଲୁଛେ ଯେ ପୁରୁଷ ବି ଆଉ ସ୍ତ୍ରୀ ବି ସମସ୍ତେ ସମାନ ହୋଇଗଲେନ ମାନେ ଆଗେ ସେ ସ୍ତ୍ରୀ ବି ବାହାର୍କେ ଯାଇକରି କାମ କରିପାର୍ବା ଆଉ ସେ ଘର ଆସିକରି ବି ଘର୍ ସମ୍ଭଲି ପାର୍ବା ନିଜର୍ ପରିବାର୍ ନେଇକିନା ନିଜର୍ ହଜେବେଣ୍ଡକେ ନିଜର ଛୁଆ ପିଲା ଶାଶ୍ ଶଶୁର୍ ସମସ୍ତଙ୍କୁ ସେ ଦେଖିପାର୍ବା ଇହାଦେ କିଏ ମାନେ କିଏ କାର୍ନୁ କମ୍ ନେଇଁନ ସ୍ତ୍ରୀ ବି ଆଗକେ ବଢ଼ି ସାର୍ଲାନ ତ ସେଥିର୍ଲାଗି ପୁରୁଷ ସ୍ତ୍ରୀ ଭିତରେ ଏନ୍ତା କିଛୁ ଫରକ୍ ନେଇଁନ ଦୁଇଜଣ ସମାନ୍ ନ ତ ତାଙ୍କୁ ତାଙ୍କୁ ଏନ୍ତା ମାନେ କାହାକେ ସାନ ନାଇଁକି ବଡ଼୍ ନାଇଁ ସମସ୍ତଙ୍କୁ ସମାନ୍ ଦେଖାଯିବାର କଥା